ଧାର୍ମିକ ଅଭ୍ୟାସ ବହୁତ ଅଛି ମୋର ସକାଳୁ ଆମର ତ ପ୍ରାୟତଃ ଆମ ଓଡ଼ିଶାରେ ଆମେ ଝିଅମାନେ ସକାଳୁ ଉଠୁ ଦାନ୍ତ ଘଷି ଗାଧେଇକି ଠାକୁର ପୂଜା ନୀତି ଆମର ବହୁତ ଭଲ ଥାଏ ସଞ୍ଜରେ ବି ଧୂପ ଦିଆ ହୁଏ ସକାଳେ ସଞ୍ଜରେ ଠାକୁର ପୂଜା କରିବା ତୁଳସୀ ଗଛରେ ପାଣି ଦେବା ଏବଂ ସୂର୍ଯ୍ୟଙ୍କୁ ମୁଣ୍ଡିଆ ମାରିବା ଏଇଟା ଆମର ହେଉଛି ଧାର୍ମିକ ନୀତି ଭାବରେ ଗଣିତ କରାଯାଏ ଏବଂ ଆମର ଚାନ୍ଦୁଆ ତିଆରି ପ୍ରସିଦ୍ଧ ଚାନ୍ଦୁଆ ଚାନ୍ଦୁଆରେ ଗୋଟେ ଚାନ୍ଦୁଆରେ ତିଆରି ବହୁତ ସୁନ୍ଦର ଦେଖାଯାଇଥାଏ ଏବଂ ଲିପିବଦ୍ଧ ଭାବରେ ହୋଇଥାଏ ରଥଯାତ୍ରା ପୁରୀରେ ଆମର ରଥଯାତ୍ରା ପ୍ରସିଦ୍ଧ ଏଥିରେ ବହୁତ ସୁନ୍ଦର ସୁନ୍ଦର ରଥ ହୋଇଥାଏ ବର୍ଷକୁ ଥରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଠାକୁର ଆମର ବାହାରକୁ ଆସିଥାନ୍ତି ମାଉସୀ ମନ୍ଦିର ମା ଯାଇଥାନ୍ତି ବହୁତ ଲୋକ ମଧ୍ୟ ହୋଇଥାନ୍ତି ପାରମ୍ପରିକ ନୀତି ରହିଆସିଛି ସୁନ୍ଦର ସୁନ୍ଦର ରଥ ମଧ୍ୟ ଗଢ଼ା ଯାଇଥାଏ ଏତେ ସୁନ୍ଦର କାରୁକାର୍ଯ୍ୟ ହେଇକି ଏତେ ସୁନ୍ଦର ଶିଳ୍ପୀମାନେ ତିଆରି କରିଥାନ୍ତି ରଥ ଟଣା ରଥ ଦଉଡ଼ିରେ ରଥକୁ ଟାଣିବା ସ୍ୱାଭାବିକର କଥା ହୋଇଥାଏ ପୁରୀରେ ମଧ୍ୟ ଚାନ୍ଦୁଆ ପ୍ରସିଦ୍ଧ ସୁନ୍ଦର ସୁନ୍ଦର ଚାନ୍ଦୁଆ ସବୁ ଦେଖିବାକୁ ବହୁତ ମନଲୋଭା ହୋଇଥାଏ ସେଥିପାଇଁ ପୁରୀରେ ଆମର ଚାନ୍ଦୁଆ ପ୍ରସିଦ୍ଧ ବୋଲି ଆମେ କହିଥାଉ